ମୁଁ ତ ଏମତି ବହୁତ ମୋ ଜୀବନରେ ବହୁତ ଭୁଲ କରିଛି କିନ୍ତୁ ଗୋଟାଏ ଭୁଲ କରିଛି ଯେଉଁଟାକୁ ସୁଧାରିବା ପାଇଁ ହେଉଛି ଗୋଟାଏ ଶେଷକୁ ଦେଖେଇବାର ଥିଲା ମୋର ଯେଉଁଟାକି ମୁଁ ଶେଷକୁ ଟିକେଟ୍ କାଟିଥିଲି ତେଣୁ ଶେଷକୁ ଟିକେଟ୍ କାଟିକରି ଆମର କ୍ୟାନସଲ୍ ଟିକେଟ୍ ନେଇକି ଦେଖେଇଥିଲି ଯେହେତୁ ଡକ୍ଟର କହିଲା ଆମକୁ ଶିଶୁଭବନରେ ଦେଖେଇବାର କଥା ତୁମେ ଏଠିକି କେମିତି ଆସିଲ ମୁଁ ତ ଭୁଲ କରିଛି ନା ଯେହେତୁ ଭୁଲ କରିଛି ଆଉ ସେଇଠି କ'ଣ କରିବି ସେଇଠି କିଛି ସମୟ ବସିକି ଭାବିଲି ମୁଁ କହିଲି ତୁମକୁ ତ ଶିଶୁଭବନରେ ଦେଖେଇବା କଥା କିନ୍ତୁ ମୁଁ କ୍ୟାନସଲ୍ ପାଇଁ କ'ଣ ପାଇଁ ଆସିଲି ଏସବୁ ଏଇ ଗୋଟେ ଭୁଲ ପାଇଁ ମୁଁ ସେଇଠୁ ନିଜେ ଭାବିଲି କିଛି ସମୟ ବସିଲି ଭାବିଲି କେଉଁଠି କ'ଣ ଭୁଲ ରହିଲା ମୁଁ ନିଜେ ଗଲି ଭାବିଲି ଟିକେଟ୍ଟା ମୁଁ ଉଁ ଭୁଲ୍ ଭୁଲରେ କରିଛିକି ଆଉ ନା ନା କିନ୍ତୁ ଡକ୍ଟର ଦେଖେଇବାରେ ମୁଁ ଭୁଲ କରିଛି କାହିଁକିନା ମୋର ଶିଶୁଭବନରେ ପିଲାଙ୍କ ପିଲାଙ୍କର ଉଁ ଦେଖେଇବା କଥା କିନ୍ତୁ ମୁଁ ଏଠି କ୍ୟାନସର ଯେହେତୁ ବଡ଼ ଲୋକଙ୍କର ଦେଖେଇବା ପାଇଁ ଆସିଛି